ହଁ ହ୍ୟାଲୋ ହଁ କୁହନ୍ତୁ ଆଜ୍ଞା ଆଜ୍ଞା

ହଁ ହଁ ଏଠାରେ ମିଠା ବରା ଆଉ ରସୁଣ ଚଟଣି ବହୁତ୍ ଫେମସ୍ ଆଉ ଭେରାଇଟ୍ ମିଠା ବି ଏଥିରେ ମିଳେ ଆପଣଙ୍କର କ'ଣ ଦରକାର ସବୁ କୁହନ୍ତୁ ମୁଁ କହିଦେବି ହଉ ହଉ ଠିକ୍ ଅଛି ଆମର ତ ଏଠାରେ ବରା ଆଉ ରସୁଣ ଚଟଣି ଗୋଟେ ପିଛା ପନ୍ଦର ଟଙ୍କା ଲେଖାଏଁ ପଡ଼େ ହଁ ହଁ ହଁ ଆଜ୍ଞା ଆଜ୍ଞା ଆମର ହୋମ୍ ଡେଲିଭରି ଅଛି ନା ନା ଆମର ପଡ଼େ ହୋମ୍ ଡେଲିଭରି କଲେ ଆମକୁ ଚାର୍ଜ ପଡ଼େ ଛେନାପୋଡ଼ ଶହ ଆମର ଷାଠିଏ ଟଙ୍କା ପଡ଼େ ନାହିଁ ନାହିଁ ଛେନା ଛେନାପୋଡ଼ ସେ କେତେଟା ପିସ୍ ଆସିବ ଆମେ କହି ପାରିବୁନି ସେ ଶହ ଷାଠିଏ ଟଙ୍କା ପଡ଼େ ହଁ ହଁ ହଁ ଆପଣ କେତେଟା ଆଇଟମ୍ ମଗାଇବେ ହଁ ଆଚ୍ଛା ହଉ ତେବେ ଠିକ୍ ଅଛି ଆମର ବରା ଆଉ ରସୁଣ ଚଟଣି ପିଛା ଆପଣଙ୍କର କେତେଟା କେତେ ପିସ୍ ମଗାଇବ ବରା ଆଚ୍ଛା ହଉ ଠିକ୍ ଅଛି ଆମର ତ ଅଛି ଡେଲିଭରି ଏକା ଥରେ ଆପଣ ଯଦି ମଗାଉଛନ୍ତି ଛଅ ଛଅ ବରା ବାର ପିସ୍ କି ଛଅ ପିସ୍ ଆଉ ତା ଦେହରେ ମିଠା ମଗାଉଛନ୍ତି ତେବେ ଆମର ଡେଲିଭରି ଚାର୍ଜ ଥରେ ପଡ଼ିବ ଆପଣ ସେହି ହିସାବରେ ବୁକିଂ କରିପାରିବେ ଠିକ୍ ଅଛି ହଁ ହଁ ହଁ ଠିକ୍ ଅଛି